ଆମ ଅଞ୍ଚଳରେ ପାରା ଓ ଚଢ଼େଇ ଅଧିକ ପରିମାଣରେ ଦେଖାଯାଇଥାଏ

ଆମ ଘରର ଆଖପାଖରେ ଘର ବନେଇ ଘର ବନେଇ ରହିଥାଏ ଓ ମୁଁ ମଧ୍ୟ ଆମ ଘର ବଗିଚାରେ ପକ୍ଷୀମାନଙ୍କ ପାଇଁ ଏହି ପାରା ଓ ଚଢ଼େଇ ମାନଙ୍କ ପାଇଁ ଘର ବନେଇ ଛଅ ସାତଟା ଘର ବନେଇ ରଖିଛି ଓ ସେମାନଙ୍କୁ ସଂଧ୍ୟା ସକାଳ ଦୁଇ ଓଳି ମୁଁ ଦାନା ଓ ପାଣି ଦେଉଛି ମତେ ପକ୍ଷୀ ଅତ୍ୟନ୍ତ ଭଲ ଲାଗେ ସେ ସବୁ ପକ୍ଷୀ ମଧ୍ୟରୁ ମତେ ଆମ ଅଞ୍ଚଳରେ ଦେଖାଯାଉଥିବା ପକ୍ଷୀମାନଙ୍କ ମଧ୍ୟରୁ ମତେ ଚଢ଼େଇ ବହୁତ ଭଲ ଲାଗେ କାରଣ ସେମାନଙ୍କର ସେଇ କିଚରି ମିିଚରି ସାଉଣ୍ଡ୍ ବା ଆବାଜ ମତେ ବହୁତ ଭଲ ଲାଗେ ମୋ ପାରା ମଧ୍ୟ ମତେ ବହୁତ ଭଲ ଲାଗେ ସେମାନଙ୍କୁ ଖାଦ୍ୟ ଦେବା ଖାଦ୍ୟ ଦେବାବେଳେ ସେମାନଙ୍କୁ ମୁଁ ଧରେ ସେମାନଙ୍କୁ ଆଦର କରେ ମୁଁ ସେମାନଙ୍କୁ ଫିର୍ ଆଉ ଥରେ ଉଡ଼େଇ ଦେଇଥାଏ ମତେ କାରଣ ସେଇ ଚଢ଼େଇ ଭଲ ଲାଗିବାର କାରଣ ମତେ ଏହିକି ଯେ ମୁଁ ସେଇ ଚଢ଼େଇ ମାନଙ୍କୁ ଡାକିବା ମାତ୍ରେ ହାତରେ ଦାନା ନେଇକିନା ଡାକେ ମାତ୍ରେ ସେଇ ଚଢ଼େଇ ମୋ ହାତରେ ଆସିଯାଏ ହାତକୁ ଆସେ ମତେ ଗେହ୍ଲଇ ଧରେ ମତେ ବହୁତ ଭଲ ଲାଗେ ଓ ସେମାନଙ୍କୁ ମୁଁ ଦାନା ଦେଲେ ମତେ ମୋର ମନରେ ବହୁତ ଶାନ୍ତି ଲାଗେ